ହ୍ୟାଲୋ ହଁ ଆଜ୍ଞା ଆପଣ ରେଲେୱେ ଷ୍ଟେସନରୁ କଥା ହେଉଛନ୍ତି ଆପଣ ଷ୍ଟେସନରୁ କହୁଛନ୍ତି ଟି ହଁ ମୁଁ କୋଲକାତା ଯିବାର ଅଛି ତ କେତେବେଳେ କ'ଣ ଟ୍ରେନ୍ ଅଛି କ'ଣ କେମିତି କହିପାରିବେ କି ଟିକିଏ କେତେବେଳେ କ'ଣ ଟିକେଟ୍ ଅଛି ଟିକିଏ ଚେକ୍ କରିକି କହିଲେ ଆଜ୍ଞା ଆଜ୍ଞା ଆଜ୍ଞା ଆମର ଟିକିଏ ଏମରଜେନ୍ସି ଯିବାର ଅଛି ତ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ହୁଁ ନାଇଁ ମୁଁ ଯାଇଥାନ୍ତି ଟ୍ରେନ୍ ଏମିତି ଆପଣ କିଛି ଠିକ ଠିକଣା ନାହିଁ କେତେବେଳେ ଟ୍ରେନ୍ କ'ଣ ଚାଲିବ ଯେଉଁ ଷ୍ଟ୍ରାଇକଟା ହେଇଛି ଆଜ୍ଞା ଆଜ୍ଞା ଟ୍ରେନରେ ଯାଇଥିଲେ ଭଲ ହେଇଥାନ୍ତା ଶୀଘ୍ର ଟିକିଏ ପହଞ୍ଚି ଯାଇଥାନ୍ତୁ ହେଇତ ଟ୍ରେନର ଏୟା ହେବ କହୁଛନ୍ତି ଷ୍ଟ୍ରାଇକ୍ ତା'ହେଲେ ନାହିଁ କି ଅଧା ରାତି ନାଇଁ ଲେଟ୍ ରାତିରେ ଯିବ କି ଓ ଛଅ ଘଣ୍ଟା ପରେ ତା'ହେଲେ ହେଉ ଠିକ ଅଛି ଛଅ ଘଣ୍ଟା ଆମେ ୱେଟ୍ କରିଥିବୁ ଯଦି ହେଲା ହେଲା ନହେଲେ ନାହିଁ ଆମେ ଦେଖିବୁ ବସ୍ଫସ୍ କହୁଛନ୍ତି ଯଦି ସେଠି ଦେଖିବୁ ନହେଲେ ଆଉ ହେଉ ଆଚ୍ଛା ଆମେ ଯେଉଁ ବୁକ୍ କରିବୁ ଯେ ଟିକେଟ୍ ଫୁଣି ଯଦି ଆମେ ଟ୍ରେନ୍ ଆମର ବାତିଲ ହେଇଗଲା ତାହେଲେ ଆମେ ଟିକେଟ୍ ପଇସା ଫେରିପାଇବୁ କି ନା ନାଇଁ ହୁଁ ତା'ହେଲେ ଦେଖିବା ଆମେ ଆଉ ଦେଖିବା ଆଉ ପାଞ୍ଚ ଛଅ ଘଣ୍ଟା ଆପଣ କହୁଛନ୍ତି ତ ଯଦି ହେଲା ହେଲା ଅପେକ୍ଷା କରିବୁ ନହେଲେ ନାହିଁ ବସରେ ଯିବୁ ଆଉ

ଓହୋ ତା'ହେଲେ ତା'ହେଲେ ବୁକ୍ କରିବାକୁ ପଡ଼ିବ ନୁହେଁକି ଆଚ୍ଛା ଆଚ୍ଛା ତା'ହେଲେ ବୁକ୍ କରିଦେବୁ ଆଉ କେତେ କ'ଣ ଆପଣଙ୍କର ଆସୁଛି ପ୍ରାଇସ୍ କ'ଣ କୋଲକାତା ଆଜ୍ଞା

ହୁଁ ହୁଁ ଆଜ୍ଞା ସଇଟା ଟିକିଏ କମ ରହୁଥିବ

ହଁ ଠିକ ଅଛି ଆମର ଏ ସି ବାଲାଟା ଆମେ ବୁକ୍ କରିଦେଉଛୁ ପୁଣି ଯଦି କନଫଲେସନ୍ ହେବ ସିନିଅର ଷ୍ଟାଫ୍ ପାଇଁ କିଛି କନସୋଲେସନ୍ ହେବ ବୋଧେ ନାଇଁ ନାଇଁ ମୋର ଅଛନ୍ତି ବାପା ମା' ସିନିଅର ଅଛନ୍ତି ତ ଗୋଟେ ଅଛି ବୋଧେ ଆଜ୍ଞା ଆଜ୍ଞା ଅଛି ଆଇ ଡ଼ି ପ୍ରୁଫ୍ ଅଛି ହ ହ ହେଉ ହେଉ ଠିକ ଅଛି ତା'ହେଲେ ଆମେ ତା'ହେଲେ ବୁକିଙ୍ଗ କରିହେଉଛୁ ଆଉ ରହିଲି ଆଜ୍ଞା